ଆମେ ପର୍ବପର୍ବାଣୀରେ ଘରେ ଘରେ ସବୁ ମାନେ ବହୁତ କିଛି ପିଠା ପଣା କରିଥାଉ ଯେମିତି କି ପୋଡପିଠା ସିଝା ପିଠା ସିଝା ସୁଜି କାକରା ସିଝା ସୁଜି ମଣ୍ଡା ଏମିତି କିଛି ବହୁତ କିଛି ପିଠା ସବୁ ଘରେ ତିଆରି କରିଥାଉ ଆରିଷା ପିଠା ଏମିତି କିଛି ବହୁତ କିଛି କରିକି ମନ ଖୁସି କରିକି ଖାଉଥାଉ ଆଉ ଏମିତି ରେ ବି କ୍ଷୀରି ହୁଏ ପୁରୀ ହୁଏ ଡାଲମା ଖଟା ଏମିତି ବହୁତ କିଛି ଘରେ ପର୍ବପର୍ବାଣୀରେ ମନ ଖୁସି ପାଇଁ ଗୋଟେ ଘରେ ତିଆରି କରିକି ଖାନ୍ତି ଆଉ ଯଦି ବାର ସେମିତି ବି ପଡ଼ିଥିବ ମାନେ ଆଇଁଷ ବାର ସେଥିପାଇଁ ବି ମାନେ ମଟନ୍ ଚିକେନ୍ ମାଛ ଏ ସବୁ ବି ମାନେ ଆମ ଘରମାନଙ୍କ ରେ ବି କରିକି ବି ଖାଆନ୍ତି ଓଡିଆ ମାନଙ୍କର ସବୁଠୁ କଣ ହେଲା ପର୍ବପର୍ବାଣୀ ଆଗେ ହବ ତ ଆଗେ ପିଠା ପଣା କିନ୍ତୁ ଆଗ ପିଠାପଣା ଆଗେ କରିବେ ତାପରେ ଯେଉଁ କଥା ଏ ସବୁ ଆମର ପର୍ବପର୍ବାଣୀ ଏ ସବୁ ରୋଷେଇଫୋଷେଇ ହୁଏ ଆଉ